ଆଜ୍ଞା ରଜତ ବାବୁ କହୁଥିଲେ ଆଜ୍ଞା ମୁଁ କହୁଥିଲି ଆପଣ ତ ଭଲ ଫଟୋ ସୁଟ୍ କରନ୍ତି ତ ମୋର ଆଗକୁ ୱେଡ଼ିଙ୍ଗ୍ ଅଛି ତ ଆପଣ ଟିକିଏ ଆମର ପ୍ରି ୱେଡ଼ିଙ୍ଗ୍ ଫଟୋ ସୁଟ୍ଟା କରିପାରିବେ କି ଆଉ କ'ଣ କେମିତି ତାର ଚାର୍ଜ ଲାଗିବ କି କ'ଣ କେମିତି ଟିକିଏ କୁହନ୍ତୁ ଆପଣ ଦେଖନ୍ତୁ ଖର୍ଚ୍ଚ ଚିନ୍ତା କରନ୍ତୁ ନା ଖର୍ଚ୍ଚ ଚିନ୍ତା କରନ୍ତୁ ନାହିଁ ଆପଣ କରନ୍ତୁ ଲକ୍ଷ ଟଙ୍କା ଭିତରେ ଯେତିକି କହିବେ ଆଉ ହଁ ପ୍ଲେସ୍ ସେମିତି ସେଇ ସି ବିଚ୍ ହଉ କି ପାହାଡ଼ ହଉ ଏଇଭଳିଆ ଜାଗାରେ ଫଟୋ ସୁଟ୍ କଲେ ତ ଭଲ ଆସିବ ଆପଣ ତ ଜାଣିଛନ୍ତି ଯେଉଁ ଯେଉଁ ଏରିଆ କି ଯେଉଁ ଯେଉଁ ଭିୟୁ ପଏଣ୍ଟଗୁଡ଼ା ଆପଣଙ୍କୁ ଭଲ ଲାଗେ ସେହି ହିସାବରେ ଆମକୁ ଟିକିଏ କୁହନ୍ତୁ ଦୁଇଟାଯାକରେ ମିଶାମିଶି ଠିକ୍ ଅଛି ଆଜ୍ଞା ଆମର ବେଶୀ କିଛି ନୁହେଁ ମୋର ଗୋଟେ ଭିଡ଼ିଓଟେ ବନେଇଦେବେ ଛୋଟ ଭିଡ଼ିଓଟେ ଭଲରେ ଧର ଭିଡ଼ିଓଟେ ବନିବନି ଆପଣ ଟିକିଏ କମ୍ କରିକି ବନେଇବେ ବେଶୀ ସମୟର ନୁହେଁ ଅଧଘଣ୍ଟେ ଭିତିରେ କରୁନାହାନ୍ତି

ଆଜ୍ଞା ହଁ ଆଜ୍ଞା ଠିକ୍ ଅଛି ଆପଣ ଟିକିଏ ଏଡ଼ିଟିଂ ଭିଡ଼ିଓର ଟିକିଏ ଭଲସେ କରିବେ ଆଉ ସେଥିରେ ଯେଉଁ ମ୍ୟୁଜିକ୍ ସିଲେକ୍ସନଟା ଆପଣ କରିଦେବେନା ଆମେ ଆପଣଙ୍କୁ ବାଛି କି ଆପଣ ନହେଲେ ଚୁଜ୍ କରିକି ଆମକୁ ଦେଇଦେଇଥାନ୍ତୁ ଆମେ ସେଥିରେ ନହେଲେ ଦେଖିଦେଇଥାଉ ଟିକିଏ ପ୍ରାକ୍ଟିସ୍ ବି କରିଦେଇଥାଉ ଆମ ଭିତରେ ଆଜ୍ଞା